ହଁ ପିଲା ମାନଙ୍କର ଉନ୍ନତ ଶିକ୍ଷା ପାଇଁ ଶିକ୍ଷାଗତ ବିଷୟ ବସ୍ତୁ ଟିଭି ଏବଂ ଅନଲାଇନରେ ଉପଲବ୍ଧ ହେବା ଉଚିତ ଏହା ଯଥେଷ୍ଟ ନୁହେଁ କାରଣ ପିଲାମାନଙ୍କୁ ଅନଲାଇନ ପରିବର୍ତ୍ତେ ଅଫଲାଇନ ଶିକ୍ଷା ଦେଲେ ସେମାନଙ୍କର ଶିକ୍ଷାର ମାନ ବଢ଼ିବ ଏବଂ ସେମାନଙ୍କର ମସ୍ତିଷ୍କ ଉନ୍ନତ ହେବ ଏବଂ ସେମାନେ ଶିକ୍ଷାର ଅଧିକ ବିକଶିତ ହେବେ ଏବଂ ଭବିଷ୍ୟତ ଗଢ଼ିବାରେ ସେମାନଙ୍କୁ ବହୁତ ସାହାଯ୍ୟ ହେବ କେବଳ ଟିଭି ଏବଂ ଅନଲାଇନରେ ଶିକ୍ଷା ଦେଲେ ପିଲାମାନେ ଠିକ ଭାବରେ ଶିକ୍ଷା ପାଇ ପାରିବେ ନାହିଁ କିନ୍ତୁ ତାଙ୍କୁ ଅଫଲାଇନ ଶିକ୍ଷାଦେଲେ ମୋ ମତରେ ସେମାନଙ୍କର ଶିକ୍ଷାର ଅଧିକ ବିକାଶ ହେବ ଏବଂ ସେମାନଙ୍କୁ ନିହାତି ଭାବରେ ଶିକ୍ଷା ଅଫଲାଇନରେ ଦେବା ହିଁ ଉଚିତ୍